ଆମର ଗ୍ରାମାଞ୍ଚଳମାନଙ୍କରେ ଥାନା ପାଞ୍ଚ କିଲୋମିଟର ଦୂରରେ ରହିଛିି କିନ୍ତୁ ଆମେ ଫୋନ୍ କଲେ ତ ସାଙ୍ଗେ ସାଙ୍ଗେ ଆସିପାରୁନାହାନ୍ତି କିନ୍ତୁ ଟିକେ ଲେଟ୍ରେ ଆସୁଛନ୍ତି କିଛି ଗାଁରେ ଝଗଡ଼ାଝାଟି ହେଲା ପରେ ଆମରି କିଛି ଅସୁବିଧା ହୋଇନାହିଁ ଆଜି ପର୍ଯ୍ୟନ୍ତ ଟିକେ ଲେଟ୍ରେ ସମାଧାନ ହେଉଛି